ମୁଁ ମୋବାଇଲ୍ ଦୋକାନରୁ ଗୋଟେ କ୍ୟାମେରା ଆଣିଥିଲି ସେ କିନ୍ତୁ ଭଲ ପଡ଼ିଲା ସେ କ୍ୟାମେରା ତା'ପରେ ମୁଁ ସେ ବହୁତ ଭଲ କ୍ଲିଅର୍ ବି ଆସିଛି ଫଟୋ ହେରିକା ଉଠିଲା ବେଳେ ସେ ଫଟୋରେ ହଁ କ୍ୟାମେରାଟା ପୁରୁଣା ସ୍ମୃତିକି ସବୁ ମନ ପକାଇ ଦିଏ ସେ କ୍ୟାମେରା ଧର ପୁରୁଣା ଫଟୋ ଦେଖିଲେ ବହୁତ ଦିନର ଛୋଟବେଳ ଫଟୋ ଫଟୋ ସେଇଟା ବହୁତ ଦିନ ରହେ ଧର ତାକୁ ଚାହିଁଲେ ବି ସେଥିରୁ ବାହାର କରିକିନି ଆମେ ଅଧିକା ଦିନ ପାଇଁ ରଖିପାରୁ ଦେଖିବୁ ଆଜିକାଲି ଏଠାରୁ କ୍ୟାମେରା ବହୁତ ଭଲ

ନାଇଁ ମୁଁ ସେ କ୍ୟାମେରାଟା ଆଣିଥିଲି ବହୁତ ଭଲ ପଡ଼ିଲା ଖରାପ ହେଲାନି ହଁ